ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ଏହି ଓଡ଼ିଆ ପାଇଁ ମୁଁ ଗର୍ବିତ ଏଇ ଜଗନ୍ନାଥ ସଂସ୍କୃତିର ଦେଶ ଭାଇ ଏଇ ଜଗନ୍ନାଥ ସଂସ୍କୃତିର ଦେଶ ଯୋଉଠି ସ୍ୱୟଂ ଜଗନ୍ନାଥ ପ୍ରଭୁ ବଳଭଦ୍ର ଦେବ ମାତା ସୁଭଦ୍ରା ରାଣୀ ଏବଂ ତାଙ୍କ ସହିତ ରହୁଚନ୍ତି ଶ୍ରୀ ସୁଦର୍ଶନ ଯାହାକୁ ଚତୁର୍ଦ୍ଧାମୂରତି ବୋଲି ଆମେ କହିଲେ ସମସ୍ତେ ଜାଣି ପାରିବେ ଇଏ ହଉଚନ୍ତି ଓଡ଼ିଶାର ଠାକୁର ବଡ଼ ଠାକୁର ହଁ ଆଜ୍ଞା ବଡ଼ ଠାକୁର ବଡ଼ ଠାକୁର କହିଲେ ସମସ୍ତେ ଜାଣି ପାରିବେ କି ନା ଓଡ଼ିଶା ବୋଲି ଗୋଟେ ରାଜ୍ୟ ଅଛି ସେଇଠି ବଡ଼ ଠାକୁର ରହିଚନ୍ତି ଯଦି ଆମେ ଦେଖିବା ସବୁ ଭାଷା ଅପେକ୍ଷା ଓଡ଼ିଆ ଭାଷା ଏତେ ସୁମଧୁର ଏତେ ସାବଲୀଳ ଆପଣ ମୁଗ୍ଧ ହେଇଯିବେ ସେ ଭାଷାରେ ତାର ସଂସ୍କୃତି ତାର ପରମ୍ପରା ତାର ଗୀତି ନାଟ୍ୟ ତାର ସବୁ କିଛି ଅତି ଆପଣାର ଲାଗିବ ଆଉ ଏହି ସବୁ ଜିନିଷକୁ ଏଭଳି ଭାବରେ ମାନେ ବିସ୍ତାରିତ କରିବାକୁ ଚାହୁଁଛୁ ଆମେ ଓଡ଼ିଆ ମାନେ ଯାହା ଫଳରେ କି ବାହାର ଦେଶରୁ ବାହାର ରାଜ୍ୟରୁ ଆକୃଷ୍ଟ ହୋଇ ଆମ ଦେଶକୁ ଆସିବେ ଆସିବେ କଣ ଆଜ୍ଞା ଏବେ ଆସୁଛନ୍ତି ମଧ୍ୟ ବାହାର ଦେଶରୁ ବାହାର ରାଜ୍ୟରୁ ଏଭଳି ଲୋକଙ୍କର ଶ୍ରୀ ଜଗନ୍ନାଥଙ୍କ ପାଖକୁ ସୁଅ ଛୁଟୁଛି ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ ଯେଉଁଠିକି ମାଁ ଲକ୍ଷ୍ମୀ ସାଆନ୍ତାଣୀ ରହିଛନ୍ତି ଆଉ ସେଇଥି ପାଇଁ ମୁଁ ଓଡ଼ିଆ ବୋଲି ଗର୍ବ କରେ ଆଜି ପର୍ଯ୍ୟନ୍ତ ଯେତେ ସବୁ ଭାଷା ରହିଚି ଆମର ଯୋଉ ମହାପୁରୁଷମାନେ ରହିଚନ୍ତି ଏହି ଓଡ଼ିଆ ଭାଷା ପାଇଁ ଏହି ଓଡ଼ିଆ ଭାଷାକୁ ବଙ୍ଗଳାର ଲୋକମାନେ ଯୋଉଭଳି ଭାବରେ ମାନେ ଲୀନ କରିଦେବାକୁ ଚାହିଁଥିଲେ ଆମର ମହାପୁରୁଷମାନେ ଅନେକ କଷ୍ଟ ସହି ଅନେକ ଲାଞ୍ଛନ ସହି ଆମ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିଚନ୍ତି ଯାହା ପାଇଁ ଆମେ ଆଜି ଗର୍ବିତ ଯୋଉ ଭାଷାକୁ ନେଇକି ଆମେ ଗୋଟେ ସାଂସ୍କୃତିକ ଭାଷାର ପରିଚୟ ଦେଇ ପାରିଛେ ଶେଷରେ ମୁଁ ଏଇଟା କହିବି ଜୟେ ଜଗନ୍ନାଥ ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ